ହଁ ହ୍ୟାଲୋ ହଁ ଆଜ୍ଞା ଦେଲେ ଫୋନ୍ କରିଥିଲେ ତ ମୁଇଁ ଟିକେ ବିଜିରେ ଥିଲି ହେଟା ରିସିଭ୍ କରି ନି ପାର୍ଲି ଆଜ୍ଞା

ନାଇ ଆଜ୍ଞା କଥାଟା କା'ଣା ହେଉଛେ କି ଶୁଣୁନ୍ ଦେଖୁନ୍ ଆସୁଛେ ସେ ବରଗଡ଼ରୁ ସେଟା ଆସୁଛେ ଆଜ୍ଞା ଦେଖୁନ୍ ସେ ଗୁଟେ ଗାଡ଼ିରେ ଆସୁଛେ ଫେର୍ ସେ ଗୁଟେ ଜାଗାରୁ ଡିଭାଇଡ଼୍ ହେଇକିରି ଫେର୍ ସେମାନେ ବସ୍ରେ ପଠଉଛନ୍ ହେଲେ ଆଜ୍ଞା ବସ୍ରୁ ଆଏଲା ପରେ ସେନୁ ସେ ଗୁଟେ ଦୋକାନଦାର୍ ସେ ଛକ୍ରେ ଗୁଟେ ସେନୁ ସେନୁ ଫେର୍ ଆମର୍ ଇଆଡ଼େ ଫେର୍ ସେ ଅଟୋମାନେ ଆଏସି ସେଥିରେ ଆସୁଛେ ସେ ଟେମ୍ପୁ ବାଲେ ବି ଦେଖୁନ୍ ଏକ୍ରେ ତ ବସ୍ ଆଜ୍ଞା ଦିନେ ଦିନେ ଲେଟ୍ ବି କରିଦେଉଛେ ସେ ଟେମ୍ପୁ ବାଲେ ବି ଆଜ୍ଞା ଦିନେ ଦିନେ ଠିକ୍ ଟାଇମ୍ରେ ନି ଆସ୍ବାର୍ ବୋଲିକିରି ସେଥିର୍ଲାଗି ବୋଲି ଆଜ୍ଞା ଟିକେ ଅସୁବିଧା ହେଉଛେ ନି ହେଲେ ଆଜ୍ଞା ପ୍ରାୟେ ତ ଆଜ୍ଞା ଠିକ୍ ଟାଇମ୍ରେ ଆପଣଙ୍କୁ ବି ପେପର୍ ପଠେଇ ଦେଉଛୁଁ ହେନ୍ତା ତ କିଛି ଆଜ୍ଞା

ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ନାଇ ନାଇ ଆଜ୍ଞା ଶୁଣୁନ୍ ଶୁଣୁନ୍ ସେଟା କା'ଣା ହେଲା କି ଶୁଣୁନ୍ କା'ଣା ହେଲା କି ସେ ମଝିରେ ଟିକେ ସେ ଗାଡ଼ିଫାଡ଼ି ଟିକେ ଷ୍ଟ୍ରାଇକ୍ ହେଇଯାଇଥିଲା କି ନି ବେଲେ ସେଥିର୍ଲାଗି ଆଜ୍ଞା ସେଟା ଟିକେ ବନ୍ଦ ହେଇଗଲା ଆଉ ସେ ଦିନ ଯେନ୍ ବର୍ଷା ହେଇଗଲା ଟିକେ ବାଗିର୍ ଆମର୍ ସେ ନାଲା ଗୁଟେ ନି ଅଛେ କାଏଁ ଆପଣଙ୍କର୍ ସେନୁ ଆଜ୍ଞା ସେ ପାନି ଟିକେ ଜମା ହେଇଯାଇଥିଲା କିନି ପାନି ବେଲେ ସେଥିର୍ ଲାଗି ସେ ଗାଡ଼ି ଆସି ନାଇ ପାର୍ଲା ବୋଲି ଆମେ ଆପଣଙ୍କର୍ ନିକେ ପେପର୍ ପହଞ୍ଚେଇ ନାଇ ପାର୍ଲୁ ଆଜ୍ଞା ଟିକେ ନିହେଲେ ତ ଆଜ୍ଞା ଆମେ ଚେଷ୍ଟା କରୁଛୁଁ ସବୁଦିନ ସଖାଲୁ ଆର୍ଲିୟର୍ ଟିକେ ପହଞ୍ଚାବାର୍ ଲାଗି ଆପଣଙ୍କର୍ ହେଲା କି ନି ଆଜ୍ଞା ବେଲେ ଠିକ୍ ଅଛେ ଶୁଣୁନ୍ ତ ଯେନ୍ଟା ହେଲା ଆଜ୍ଞା ଛାଡ଼ୁନ୍ ଆମେ ଦେଖଖ୍ ଚେଷ୍ଟା କରୁଛେ ଜଲ୍ଦି ଟିକେ ଆପଣଙ୍କୁ ଫାର୍ଷ୍ଟ ହାୱାର୍ ଆଗ୍ରୁ ଟିକେ ପହଞ୍ଚେଇ ଦେମୁ ଆଉ

ନାଇ ନାଇ ଠିକ୍ କଥା ଆପଣ ଯେନ୍ଟା କହେଲେ ଠିକ୍ ଆଏ ଆଜ୍ଞା ହେଇ ଗୁଟେ କଥା ଆଜ୍ଞା ଗାଡ଼ିମଟର୍ ଯେନ୍ ମଝିରେ ଟିକେ ଷ୍ଟ୍ରାଇକ୍ ହେଇଗଲା ତା'ର୍ପରେ ସେ ବର୍ଷା ଲାଗି ଟିକେ ପ୍ରୋବ୍ଲେମ୍ ହେଲା ହେଥିର୍ ଲାଗି ଟିକେ ଡିଷ୍ଟର୍ବ ହେଲା ଆଜ୍ଞା ଠିକ୍ ଅଛେ ଆମେ ଚେଷ୍ଟା କରୁଛୁଁ ଆପଣଙ୍କୁ ଫାର୍ଷ୍ଟ ଆପଣଙ୍କର୍ ଗାଁ'ରେ ଟିକେ ପେପର୍ ପହଞ୍ଚାମା ଆଉ ଯଦି ଆଉ ସମ୍ବାଦ ଛଡ଼ା ବି ଆଉ କେନ୍ସି ପେପର୍ କହେଲେ ବି ପହଞ୍ଚେଇ ଦେମା

ଆଜ୍ଞା ଆଜ୍ଞା ଠିକ୍ ଅଛେ ଆଜ୍ଞା ଆଜ୍ଞା ଠିକ୍ ଅଛେ ଆଜ୍ଞା ହଉ ଆଜ୍ଞା ରହେଲି